ହ୍ୟାଲୋ ସାର୍ ନମସ୍କାର ମୁଁ କହିଲି କ'ଣ ଦେହ ମୁଣ୍ଡ ଟିକେ ଖରାପ ହୋଇଗଲା କ'ଣ କରିବା ଅଣ୍ଟା ପ୍ରୋବ୍ଲେମ୍ ଗୋଡ଼ ହାତ ଘୋଳିମୋଳି ହେଉଛି ତାହେଲେ କ'ଣ କେମିତି କ'ଣ କରିବା ତେବେ ସପ୍ତାହେ ହେବ ଆଉ ଗୋଟେ ସପ୍ତାହ ହୋଇଗଲାଣି ହୋଇଯାଇଛି ହଁ ହଁ ହୋଇଥିଲା କିନ୍ତୁ ମଝିରେ ଟିକେ ପଇସା ଅସୁବିଧାକୁ ଆଉ ଖାଇହେଲାନି ତେଣୁ ଟିକେ ଅଣ୍ଟା ପ୍ରୋବ୍ଲେମଟା ପୁଣି ବାହାରିଛି ଆଉ ତା ସକାଶେ ଅଣ୍ଟା ପ୍ରୋବ୍ଲେମ୍ ହେବା ଦ୍ୱାରା ନାଇଁ କରିନି ଆଜ୍ଞା

କେବଳ ଅଣ୍ଟାଟା ଅଣ୍ଟାଟା ଖାଲି ଘୋଳିମୋଳି ହେଉଛି ଆଉ ହଁ ସପ୍ତାହେ ହେଲାଣି ଆଉ ଏଇଥିପାଇଁକି ଛାତିଫାତି ପୋଡ଼ୁଛି

ଆଛା ପ୍ରଥମେ ଡ଼ାଇବେଟିସ୍ ଟେଷ୍ଟ କରିବାକୁ ପଡ଼ିବ ଏ ଯେଉଁ ଅଣ୍ଟା ପ୍ରୋବ୍ଲେମ୍ଟା ହେଉଛି ସାରେଏଟା ଟିକେ ଗ୍ୟାସ୍ଫ୍ୟାସ୍ ହେଲା ଭଳିଆ ଲାଗୁଛି ଖାଇବାକୁ ଇଚ୍ଛା ହେଉନି ହଁ ସେଥିପାଇଁ କିଛି ପ୍ରୋବ୍ଲେମ୍ ହେଉଛି କି କ'ଣ ଆଚ୍ଛା ଆଚ୍ଛା ନାଇଁ ନାଇଁ ଖାଇବା ଆଚ୍ଛା ଆଛା ହଉ ବେଶୀ କିଛି ଅସୁବିଧା ନାଇଁ ତ ଆଛା ଠିକ୍ ଅଛି ଠିକ୍ ଅଛି ହଉ ତାହେଲେ ରଖୁଛି ସାର୍